ହଁ ମୁଁ ପାଞ୍ଚଟି ସଂଖ୍ୟା କହିପାରିବି ସତାଅଶି ନଅ ଶହ ଛୟାନବେ ପାଞ୍ଚ ହଜାର ତିନି ଶହ ପଇଁତିରିଶ ପଚାଶ ହଜାର ତିନି ଶହ କୋଡ଼ିଏ ଛଅ ଲକ୍ଷ ନଅ ଶହ କୋଡ଼ିଏ